ଆମ ଗାଁରେ ଲୋକମାନେ ଋଣ ନେବା ସାଧାରଣ ଯଦି ଋଣ ସେମାନେ ଆଣନ୍ତି ଚାଷବାସରେ ଲଗାଇବୁ ନଚେତ୍ ବାଣିଜ୍ୟ ବ୍ୟବସାୟ କରିବୁ ବୋଲି ଆଣନ୍ତି ଏବଂ ଲୋନ୍ ପାଇଁ ସେମାନେ ଘରୋଇ ଫାଇନାନ୍ସ ଅଫିସ୍କୁ ଯାଆନ୍ତି ସେଠାରୁ ସେମାନେ ଲୋନ୍ ଆଣନ୍ତି ଲୋନ୍ ଆଣନ୍ତି ଏବଂ ମାସକୁ ମାସ ପରିଶୋଧ କରିବା ପାଇଁ ସେଠି ଏଗ୍ରିମେଣ୍ଟ ମଧ୍ୟ କରିକି ଆସନ୍ତି କିନ୍ତୁ କିଛି ଲୋକ କାମରେ ତ ଲଗାଇ ଦିଅନ୍ତି ଆଉ କିଛି ଲୋକ ପଇସା ପତ୍ର ଭଲରେ ବ୍ୟବହାର ନକରି ତାକୁ ବରବାଦ କରିଦିଅନ୍ତି ଏବଂ ସେମାନଙ୍କୁ ପ୍ରତି ମାସରେ ପଇସା ବାନ୍ଧିବାରେ ବହୁତ ଅସୁବିଧା ହୁଏ ତାଙ୍କ ଜୀବନରେ ବହୁତ କଷ୍ଟ ହୁଏ ସେମାନେ ପ୍ରତି ମାସରେ ପଇସା ବାନ୍ଧିବା ପାଇଁ ସେମାନେ ବହୁତ ହଇରାଣ ହୁଅନ୍ତି